ହଁ ଓଡ଼ିଆର କୌଣସି ଆଞ୍ଚଳିକ ଉପଭାଷା ମୁଁ ଜାଣିଛି ଯେମିତିକି ସମ୍ବଲପୁରୀ ଭାଷା ଏଇ ଭାଷା ବହୁତ ଭଲ ଶୁଣିବାକୁ ଲାଗେ ଆଉ କହିବାକୁ ବି ଭଲଲାଗେ ଏଇ ଭାଷାକୁ ଲୋକମାନେ ବୁଝିପାରନ୍ତିନି କହିପାରନ୍ତିନି କିନ୍ତୁ ଆକୁ ବାରମ୍ବାର କହିଲା ପରେ ଏ ଭାଷା ସେମାନେ ବୁଝିପାରନ୍ତି ଆଉ ଏ ଭାଷା ବହୁତ ଶୁଣିବାକୁ କାନକୁ ଭଲଲାଗେ ମଧୁର ଲାଗେ ଆଉ ସେଠାକାର ଲୋକମାନେ ବି ସବୁ ଏଇ ଭାଷାରେ କଥାହେଲାବେଳେ ମୁଁ ଶୁଣିଛି ଦେଖିଛି ଏଇ ଭାଷା ବହୁତ ଲୋକ ବି କୁହନ୍ତି ପ୍ରତ୍ୟେକ ଆଡ଼େ ମୁଁ ଶୁଣିଛି ଏ ଭାଷାର ବି ଆଦର ବହୁତ ଅଛି ଆମ ଓଡ଼ିଶାରେ ଲୋକମାନେ ଏଇ ଭାଷାକୁ ପସନ୍ଦ ବି କରନ୍ତି ବହୁତ ଅନେକ ଲୋକ ଏଇ ଭାଷା ବି କହିବାକୁ ପସନ୍ଦ କରନ୍ତି ମୋତେ ବି ଏ ବହୁ ଭାଷାଟି ବହୁତ ଭଲଲାଗେ ସମ୍ବଲପୁରୀ ଭାଷା ଆଉ ଏ ସମ୍ବଲପୁରୀ ଭାଷାକୁ ଶିଖିବାକୁ ଏତେ ଟାଇମ୍ ଲାଗେନି ବି କିନ୍ତୁ ଶିଖିଗଲା ପରେ ଏଇ ଭାଷାକୁ କହିବାକୁ ବହୁତ ଭଲଲାଗେ ଆଉ ମୋତେ ବି ମୁଁ ବି ଅଳ୍ପ ଅଳ୍ପ ଶିଖିଛି ସମ୍ବଲପୁରୀ ଭାଷା ମୋତେ ବି ଶୁଣିବାକୁ ଭଲଲାଗେ କହିବାକୁ ବି ଭଲଲାଗେ